ଭାଇ ଏଠି ଏତେ ରାତିରେ କେଉଁଠି ରିଜର୍ଭ୍ ଅଟୋ ଅଟୋ ଫଟୋ ମିଳିବ କି କାରଣ ମୋତେ ଅର୍ଜେଣ୍ଟଲି ଗୋଟେ ଜାଗାକୁ ଯିବାର ଅଛି ବାରିପଦା ଆଉ ସେଠୁ ମୋର ଟ୍ରେନ୍ ଅଛି ଦୁଇଟା ବେଳେ ତ ମତେ ସେଠୁ ଯାଇ ଯାଇ ଯାଇତେ ପଡ଼ିବ ଭୁବନେଶ୍ୱର ଆଉ ଏଠି କି ସେ ଯଦି ଅଟୋ କି କ୍ୟାବ୍ ଫ୍ୟାବ୍ ଅଛି ତ ମତେ ଅର୍ଜେଣ୍ଟଲି ଟିକେ ନମ୍ବର୍ କି ତାଙ୍କର ତାଙ୍କ ସାଥେ ଟିକେ କଥା କରେଇ ଦେଇଥିଲେ ଭଲ ହୋଇଥା'ନ୍ତା